ଯଦି ଅନ୍ୟ ଦେଶ ଭ୍ରମଣ କରିବାକୁ ହେବ ତାହେଲେ ଦୁବାଇ ଗଲେ ଦୁବାଇ ଯିବାକୁ ଭଲ ଲାଗିବ କାରଣ ସେଥିର ଆଇନ ପୋଲିସମାନଙ୍କର ଆଇନ ବିତରଣ ବହୁତ ଭଲ ସେଇଠାର ଲୋକମାନଙ୍କର ଆଚରଣ ବି ବହୁତ ଭଲ ସେଇଠାର ଜାଗାଗୁଡ଼ା ଦେଖିବାକୁ ଭାରି ସୁନ୍ଦର ଲାଗେ